କୂଅରୁ ପାଣି ବାହାର ବାହାର କରିବା ବହୁତ କଷ୍ଟ ସେଥିପାଇଁ ଆମର ବଡ଼ ପରିବାର ଆମର ଦୁଇ ହଜାର ଲିଟର ପାଣି ଦରକାର ହେଇଥିବାରୁ ଆମେ ବାଧ୍ୟ ହେଇକିନା ଗୋଟେ ଇଲେକ୍ଟ୍ରିକ୍ ସପରୁ ଏକ ମଟର ଆଣିଲୁ ସେ ମଟରକୁ ମଟର ଆଣିବା ପରେ ଗୋଟେ ପ୍ଲମ୍ବରକୁ ଡକେଇଲୁ ମଟରଟା ପାଞ୍ଚ ହଜାର ଟଙ୍କା ପଡ଼ିଲା ପାଞ୍ଚହଜାର ଟଙ୍କାରୁ ମୁଁ ଗୋଟେ ପ୍ଲମ୍ବର ଆସିଲା ସେ ଗୋଟେ ଟାଙ୍କି ଓ ପାଇପ୍ କିଛିଟା ଆଉ ଆଣିକି ତାକୁ ଫିଟିଂ କରାଗଲା ଏବଂ ତାପରେ ଆମେ ମନ ଇଚ୍ଛା ପାଣି ୟୁଜ୍ କରିପାରୁଛୁ ତାହା ପ୍ରତି ଆମର ବହୁତ ଭଲ ହେଉଛି ତା' ତେଣୁ ଆମେ ଏଇ ଇଲେକ୍ଟ୍ରିକାଲ ମଟର ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ଏବଂ ଆମର ବଡ଼ ଫ୍ୟାମିଲି ହେଇଥିବାରୁ ଏବେ ଆମର ଦଶ ଲିଟର ପାଣି ବ୍ୟବହାର ହେଉଛିି ସେ ଦଶ ଲିଟର ପାଣି ବ୍ୟବହାର ବ୍ୟବହାର ହେଇପାରୁଥିବାରୁ ଆମେ ସେଥିପାଇଁ ଆମେ ମଟର ଲଗାଇଲୁ ଏବଂ ମୋଟର ସହକାରେ ଆମେ ପାଣି ବ୍ୟବହାର କରୁଛୁ ଏବଂ ଏବେ ଆମେ ବହୁତ ଖୁସିରେ ଜୀବନଯାପନ କରୁଛୁ